ମୋର୍ ନାଁ ବଦ୍ରିନାଥ ବେହେରା ମୋତେ ବୟସ ବନେ ହୋଇଗଲା ନୁ ଷାଠିଏ ଉପର ବାଗିର ହୋଇଗଲା ନୁ ମୁଇଁ ଇ ବୟସରେ ବି ଚାଷବାସ କର୍ସିଁ ଆର ଯେନ୍ ସମୟରେ ଟିକେ ମୋତେ ସମିୟା ମିଲ୍ସି ମୁଇଁ ବଗିଚା କାମବି ଟିକେ କର୍ସି ମୋର ଗୋଟିଏ ବାରିଆଡ଼ ଅଛେ ଯେନ୍ନେକି ଆମ୍ବ ଲେମ୍ବୁ ଆଉ ପନିପରିବା ଟିକେ ବି କର୍ସି ଆର୍ ଯେତେବେଲେ ମୋତେ ଟିକେ ସମିୟା ମିଲ୍ସି ମୋର ଗୋଟିଏ ସଉକ ଅଛେ ବଢ଼େଇ କାମବି ବେଲେ ବେଲେ କର୍ସି